ମୁଁ ଜଣେ ଗୃହିଣୀ ମୋ'ର ଗୃହିଣୀର ଯେକୌଣସି କାମ କରିବାର ମୁଁ ସେଇଆ କରେ ରୋଷେଇପତ୍ର କରେ ଘରର ସବୁ କାମ କରେ ତା'ପରେ ମୋତେ ଟିକେ ପିଲାଙ୍କର ସ୍ୱାମୀର ମୋ'ର ସବୁବେଳେ ସିଲାଇ କରିବାକୁ ଯେକୌଣସି ଡ୍ରେସ୍ ପତ୍ର ସିଲାଇ କରିବାକୁ ମୁଁ ଟିକିଏ ଭଲପାଏ କାମ ନଥିଲାବେଳେ ମୁଁ ବାରିରେ ମୋ'ର ଫୁଲଗଛ ଶାଗଗଛ ଲଗାଇଥାଏ ସେଥିରେ ଯାଇକି କାର୍ଯ୍ୟ କରେ କିନ୍ତୁ ଫୁଲରେ ମୋ'ର ବହୁତ ଆଗ୍ରହ ଠାକୁରଙ୍କୁ ଦେବାପାଇଁ ମୋର ବହୁତ ଇଚ୍ଛା ସେଥିଯୋଗୁ ଫୁଲଗଛକୁ ମୁଁ ସବୁବେଳେ ଯତ୍ନର ସହକାରେ ତା' ଦାୟିତ୍ୱ ନିଏ ଦାୟିତ୍ଵ ନେଇ ମୁଁ ତାକୁ ଘରର କାମ କରେ କିନ୍ତୁ ଘର ଝାଡ଼ୁ କରେ ଘରକୁ ସଫାସୁତରା କରେ ଏହିସବୁ ମୋ'ର କାମ କରିବାରେ ବହୁତ ଇଚ୍ଛା